ଆମେ ଉତ୍ତର ଭାରତରେ ବାସ କରିଥାଉ ଆମେ ଆମର ଖାଦ୍ୟ ହେଉଛି ଓଡ଼ିଆ ଖାଦ୍ୟ ଆମେ ଯେହେତୁ ଓଡ଼ିଆ ଆମେ ଓଡ଼ିଆ ଖାଦ୍ୟକୁ ହିଁ ପସନ୍ଦ କରିଥାଉ ଯେମିତି ଆମର ପ୍ରଧାନ ଖାଦ୍ୟ ହେଉଛି ଭାତ ଡାଲି ଭଜା ବଢ଼ି ଚୁରା ଶାଗ ଭଜା ରାହି ମାଛ ଆମର ସବୁ ଏମିତିଆ ଖାଦ୍ୟ ପସନ୍ଦ ଆମେ ମନେକର ଭାତକୁ ଆମେ ଚାଷ କରିଥାଉ ଧାନ ଧାନ ଚାଷ କରିକି ଆମେ ତାକୁ ଧାନକୁ ପେଡ଼ିକି ଚାଉଳ କରି ଭାତ ରାନ୍ଧିକି ଖାଇଥାଉ ଡାଲି ସେମିତି ଡାଲିକି ଆମେ ଧୋଇ ଧୋଇଥାଉ ଧୋଇକି ଡାଲିରେ ବିଭିନ୍ନ ପ୍ରକାର ପରିବା ପକେଇକି ମଧ୍ୟ ତାକୁ ଆମେ ଡାଲମା କରିକି ଖାଇଥାଉ ଭଜା ଆମେ ସେମିତି ବିଭିନ୍ନ ପ୍ରକାର ପରିବାକୁ ଭାଜିକି ଖାଇଥାଉ ରାହି ସେମିତି କଦଳୀ ମଞ୍ଜାକୁ ରାଇ କରି ଖାଇଥାନ୍ତି ପୋଇ ଇତ୍ୟାଦି ଏମିତି ବିଭିନ୍ନ ପ୍ରକାର ଜିନିଷକୁ ମଧ୍ୟ ରାହି କରିକି ଖାଇଥାନ୍ତି ଆମେ ଓଡ଼ିଆ ଆମକୁ ଓଡ଼ିଆ ଖାଦ୍ୟ ବହୁତ ପସନ୍ଦ ଓଡ଼ିଆ ଖାଦ୍ୟକୁ ଲୋକମାନେ ପସନ୍ଦ କରିଥାନ୍ତି ଆମର ସମସ୍ତଙ୍କୁ ବାସି ପଖାଳ ହିଁ ପସନ୍ଦ ହୋଇଥାଏ କିନ୍ତୁ ମୋ ମହାଦେଶୀୟ ଖାଦ୍ୟ ହେଉଛି ଯେମିତିକି ତାଙ୍କର ନଡ଼ିଆ ନଡ଼ିଆ ଆମେ ଭାତକୁ ଖାଲି ରାନ୍ଧି ଖାଇଥାଉ କିନ୍ତୁ ସେମାନେ ଭାତ ଦେହରେ ନଡ଼ିଆ ପକାଇ ରାନ୍ଧିକି ଖାଇଥାନ୍ତି ସେମିତି ତାଙ୍କର ଆହୁରି କ'ଣ ଅଲଗା ଅଲଗା ମଧ୍ୟ ସେମାନେ ଖାଇଥାନ୍ତି ଆମ ଖାଦ୍ୟଠୁ ସେମାନଙ୍କର ଖାଦ୍ୟ ଅଲଗା ହୋଇଥାଏ ଆମ ଯେହେତୁ ଆମେ ଓଡ଼ିଆ ଆମ ଖାଦ୍ୟ ସବୁଠୁ ବଢ଼ିଆ ଆମ ଓଡ଼ିଆ ଖାଦ୍ୟକୁ ସବୁ ସମସ୍ତେ ଭଲ ପାଇଥାନ୍ତି ସବୁ ପାରମ୍ପାରିକରେ ଆମ ଓଡ଼ିଆ ଖାଦ୍ୟକୁ ନେଇଥାନ୍ତି ଆଗରେ ସବୁବେଳେ ଓଡ଼ିଆ ଖାଦ୍ୟକୁ ସମସ୍ତେ ଭଲ ପାଇଛନ୍ତି ଓ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି